ହ୍ୟାଲୋ ଭାଇ ଯେଉଁ ମୁଁ ରସୁଲଗଡ଼ରୁ କହୁଥିଲି ମୁଁ ମୋ ଘର ହଉଛି କେଉଁଝର ମୁଁ ରସୁଲଗଡ଼ରେ ରହିକି ପଢ଼ୁଛି ଆଉ ମୋର ଟିକେ ରାତି ନଅଟା ବେଳେ ବସ୍ ଅଛି ଯିବା ପାଇଁ ଆଉ ଆପଣ ଟିକେ ନେଇକି ମତେ ଛାଡ଼ିଦେବେ କି ଅଟୋ ଫଟୋ ରିଜର୍ଭ ହଉଛି ନା ନା ମୁଁ ବହୁତ ଅଟୋ ଟ୍ରାଏ କଲିଣି ମତେ ଟୋଟାଲ ମିଳୁନି ଆଉ ନଅଟା ବେଳେ ବସ୍ ଅଛି ତ

ନା ଆପଣ ଟିକେ ପ୍ଲିଜ ମନା କରନ୍ତୁନି ମୁଁ କେଉଁ ଅଟୋ ପାଉନି ମୁଁ ହଇରାଣ ହେଇଯିବି ନଅଟା ବେଳେ ବସ୍ ଅଛି ରାତିରେ ମୁଁ ଝିଅ ଛୁଆଟା ଯିବି

ନା ଆପଣ ସିଓର ମତେ ନେଇକି ଛାଡ଼ିଦେବେ ତ ମତେ ଟିକେ ଶୀଘ୍ର ନେଇକି ପହଞ୍ଚେଇଦେଲେ ମୁଁ ନଅଟା ବେଳେ ମୋର ବସ୍ ଅଛି ମୁଁ ଟିକେ ଶୀଘ୍ର ଯାଇପାରିବି

ହଉ ନା ନଅଟା ବେଳେ ବସ୍ କେଉଁଝର ଯିବାର ଅଛି ତ ସବୁ ବସ୍ ପଳେଇଲାଣି ଏଇଟା ଲାଷ୍ଟ ଲାଷ୍ଟ ବସ୍ ମୋର ଆଉ ଅଟୋ ବହୁତ ଦେଖୁଛି କିନ୍ତୁ ଅଟୋ ଟୋଟାଲ ପାଉନି ମତେ ପ୍ଲିଜେ ନେଇକି ଟିକେ ଛାଡ଼ ଦେବେ